ମୁଁ ମାଛ ଚାଷ କରିବାକୁ ଚାହେଁ ମାଛ ଚାଷ କରିବା ଦ୍ୱାରା ମୁଁ ଦେଖୁଚି ଏଠି ବହୁତ ଆଡ଼େ କିଛି ଉପକୃତ ହେଉଛନ୍ତି ମୋତେ ଯଦି ସରକାରଙ୍କ ତରଫରୁ ମୋ ପୋଖରୀ ଯୋଜନାରେ କିଛି ସାହାଯ୍ୟ କରନ୍ତେ ଋଣ ହିସାବରେ ତା'ହେଲେ ମୁଁ ସେଠି ମାଛ ଚାଷ କରି ଉପକୃତ ହେବି ବୋଲି ମୁଁ ଭାବୁଛି ଆ ଦ୍ୱାରା ମୋର ସାଂସାରିକ କିଛି ପରିବର୍ତ୍ତନ ହେବ ବା ଆର୍ଥିକ ପରିବର୍ତ୍ତନ ହେବ ମୁଁ ବି ମାନେ କାର୍ଯ୍ୟରେ ନିଯୁକ୍ତ ହୋଇପାରିବି କିଛି ରୋଜଗାର ମୋର ବଢ଼ିବ ତେଣୁ ମୁଁ ଆଶା କରୁଚି ସରକାର ଯଦି ମୋ ଆବେଦନ ଶୁଣି କିଛି ସାହାଯ୍ୟ କରନ୍ତେ ବା ମୋ ପୋଖରୀ ଯୋଜନାରେ ବା କିଛି ଋଣ ସାହାଯ୍ୟ କରନ୍ତେ ତା'ହେଲେ ମୁଁ ଉପକୃତ ହେବି ବୋଲି ମୁଁ ଆଶା କରୁଛି